ଡ୍ରାଇଭର ଭାଇ ମୋତେ କହିବେ କି ଭୁବନେଶ୍ଵରରେ ପହଞ୍ଚିବାକୁ ଆଉ କେତେ ସମୟ ଲାଗିବ କାହିଁକି ନାଁ ଯେଉଁ ବାଟ ଦେଇକି ଆମେ ଯାଉଥିଲେ ସେହି ବାଟ ଖରାପ ଥିବାରୁ ଆମକୁ ଅଲଗା ବାଟ ଦେଇ ଯିବାକୁ ପଡ଼ୁଛି ସେଥିପାଇଁ ଆଉ କିଛି ସମୟ ଅଧିକ ଲାଗିବ କି